ମୋ'ର ପିତା ମାତା ଏବଂ ଜେଜେବାପାଙ୍କ ସମୟରେ ଏଭଳି ସ୍କୁଲ କଲେଜ ନଥିଲା ଆଉ ଯେଉଁ ଗୋଟିଏ ଗୋଟିଏ ସ୍କୁଲ ଥିଲା ସେ'ଟା ବହୁତ ଦୂରରେ ଥିଲା ଘରଠୁ ଦଶ କିଲୋମିଟର ଦୂରରେ ଥିଲା ଯାହା ଫଳରେ ସେ'ଠିକୁ ଯାଇ ପାଠ ପଢ଼ିବା ଏମାନଙ୍କ ପକ୍ଷେ ସମ୍ଭବ ନଥିଲା ବର୍ତ୍ତମାନ କିନ୍ତୁ ସ୍କୁଲ କଲେଜ ସବୁଠି ହୋଇଗଲାଣି ସମସ୍ତେ ସୁବିଧାରେ ଶିକ୍ଷା ପାଇପାରୁଛନ୍ତି ବର୍ତ୍ତମାନ ଶିକ୍ଷାର ଉନ୍ନତି ହୋଇଛି ସମସ୍ତେ ପଢ଼ି ପାରୁଛନ୍ତି କିନ୍ତୁ ଗୋଟିଏ ସମସ୍ୟା ହେଲା ଯେ କଲେଜ ଗୁଡ଼ିକରେ ସବୁ କଲେଜରେ ସବୁ ବିଷୟ ରୁହନ୍ତା ଛାତ୍ର ଛାତ୍ରୀମାନେ ନିଜର ମନମୁତାବକ ବିଷୟ ପଢ଼ି ଶିକ୍ଷା ଦାନ ଲାଭ କରି ପାରନ୍ତେ